ପହଁରା ଯେଉଁମାନେ ଶିଖିବାକୁ ଚାହୁଁଛନ୍ତି ସେମାନେ ସର୍ବଦା ଅଳ୍ପ ଯେଉଁ ଜାଗାରେ ପାଣିଥିବ ସେଇଠାରେ ଯାଇ ଗାଧୋଇବେ ସେଇଠି ଶିଖିବା ଆରମ୍ଭ କରିବେ ଧୀରେ ଧୀରେ ଅଳ୍ପ ପାଣିରେ ପ୍ରଥମେ ଆରମ୍ଭ କରି କରି ଭିତରକୁ ଧୀରେ ଧୀରେ ଯିବେ ଆଉ ଭଉଁରୀ ଥିବାବେଳେ କି ବଢ଼ି ଆସିଥିବାବେଳେ ସେତେବେଳେ ପହଁରିବା ପୂରା ପହଁରିବେ ନାହିଁ ନହେଲେ ଭିତରକୁ ଫସିଯିବେ ଆଉ ପହଁରିବାବେଳେ ଜଣେ ବଡ଼ ବୟସ୍କ ଲୋକ ପାଖରେ ଠିଆ ହୋଇଥିବା ନିହାତି ଦରକାର କାଳେ ଗୋଡ଼ ଖସିଯିବ ପହଁରିବାବେଳେ ତ ଟାଣି ହେଇଯାଏ ପାଣି ଯଦି ଟିକିଏ ସୁଅ ଥିବ ଭିତରକୁ ଟାଣି ହେଇଯିବ ସେଥିପ୍ରତି ଟିକିଏ ଧ୍ୟାନ ଦେଇ କରି ଶିଖିବା ଦରକାର